ବିନା ଯତ୍ନରେ କୌଣସି ଗଛ ବଞ୍ଚାଇବା କଷ୍ଟକର ସାଧାରଣତଃ ବର୍ଷା ଦିନରେ ଗଛ ଲଗେଇବା କିମ୍ବା ପରିବାପତ୍ର କରାଇବା ସେଇଟା ସୁବିଧାଜନକ ଏବଂ ଗ୍ରୀଷ୍ମ ଦିନ କିମ୍ବା ଶୀତ ଦିନରେ ତାହା ଟିକେ କଷ୍ଟ ହୋଇଥାଏ କାରଣ ଏହା ଏକ ଶୁଷ୍କ ଶୁଷ୍କ ପରିବେଶ ତେଣୁ ତା'ର ପାନୀୟ ପାନୀୟ ଯଦି ସୁବିଧା କିଛି ନଥିବ ତା'ର ବଞ୍ଚାଇବା ବହୁତ କଷ୍ଟ ହୁଏ ତେଣୁ ଗ୍ରୀଷ୍ମ ଦିନ କିମ୍ବା ଶୀତ ଦିନରେ ପାନୀୟ ଜଳ ଯୋଗାଣର ସୁବିଧା ଦରକାର ଏବଂ ଆମର ସାଧାରଣତଃ ଆଳୁ ବିନ୍ସ୍ ଲଙ୍କା ଏସବୁ ଚାଷ କରାଯାଏ ଆମର ଆଳୁ ଏବଂ ବିଲାତି ଗଛ ବଞ୍ଚାଇବା ବହୁତ କଷ୍ଟକର ଯାହା ତାଙ୍କର ରୋଗ ତାଙ୍କର ପ୍ରବଳ ରୋଗ ହୁଏ ତାଙ୍କର ଭାଇରସ୍ ଇଏଟା ବେଶୀ ତେଣୁ ତାଙ୍କ ତାଙ୍କୁ ବଞ୍ଚାଇବା ପାଇଁ କିଛି କୀଟନାଶକ ଯିବା ଆମର ସ୍ଥାନୀୟ ଚାଷୀ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିକି ତାଙ୍କ ଆଦେଶରେ ଏବଂ ତାଙ୍କ ପ୍ରେସ୍କ୍ରିପ୍ସନ୍ରେ କୀଟନାଶକ ଔଷଧ ପ୍ରୟୋଗ କଲେ ତାହା ସୁବିଧା ହେଇଥାଏ ଆମକୁ ଆଉ ଶୀତଦିନେ ବେସିକାଲି ଆମର ଯେଉଁ ଚାଷ ହୁଏ ତାହା ବେଶୀ ରୋଗରେ ବେଶୀ ଆଟାକ୍ ହେଇଥାଏ ତେଣୁ ସେ ସମୟରେ ମଧ୍ୟ କୃଷି କୃଷିକାରୀଙ୍କ ତତ୍ତ୍ୱାବଧାନରେ ନାଶକ ପ୍ରୟୋଗ ଦ୍ୱାରା ତାହା ଆମର ଦୂର ହେଇଥାଏ